ମାଛ୍ ଧର୍ବାର୍ ଲାଗି ତ ସରକାର ବି ବହୁତ ପ୍ରକାର ସହାୟତାର ଡ଼ିକ୍ଲିଆର୍ କରିଥିଲା ସେଟା କିଛି ଇ'ଟା ନାଇ କରି ତା'ପରେ ମାଛ୍ର ବୃତ୍ତି କର୍ବାର୍ ଲାଗି ବି ସରକାର୍ ସବୁବେଲେ ଇ'ଟା କରୁଛେ ଯେ ବୃତ୍ତି ଲାଗି ବି ଇ'ଟା ଡ଼ିକ୍ଲିୟାର୍ କରିଛେ କରି ହେଲା କେବେ ସହାୟତା ନି କର୍ବାର୍ ମାଛ୍ମାନଙ୍କର୍ ବୃତ୍ତି ଯାହାର୍ଟା ଏକା ଆସେ ଠିକ୍ ହିସାବରେ ପହଁଞ୍ଚିକରି ମାଛ୍ମାନ୍ଙ୍କୁ ଠିକ୍ କେନ୍ତା କରି ଇ'ଟା ଖାଦ୍ୟ ଦେଇକରି ଟିକେ ବୃଦ୍ଧି କର୍ବେ ଯେନ୍ଟାକି ଯାଆଁଲା ହେଲା ଟାଇମ୍ରେ ଛୁଆ ଛୁଆ ଥିସନ୍ ତା'ପ୍ରେ ତା'ର୍ ସେନୁ ମାସେ ଦୁଇ ମାସ୍ ଗଲା କିି ଯାଆଁଲା ଦେଇକରି ଯାଆଁଲାକେ ଦେଖିକରି ଖାଦ୍ୟ ଟିକେ ଦେଇକରି ଫେର୍ ତାହାକେ ଦେଇକରି ଇ ଆମର୍ ଯେନ୍ଟାକେ ଚୁନ୍ ପାଣିରେ ଦିଆ ହେସି ତାହାକେ କେତେବେଲେ ପାଏନ୍ ଟିକେ ବି ଶୁଦ୍ଧ ଆମ ଶୁଦ୍ଧ ହେଇକରି ଆର୍ ଟିକେ ମାଛ୍ମାନେ ବି ବଢ଼ବାର୍କେ ଇ'ଟା ହେସି ସୁବିଧା ହେଇଯାଏସି ଖାଦ୍ୟର ସବୁଆଡ଼ୁ ଯେ ପୋଖରୀରେ ସବୁ ମାଛ୍ମାନେ ବି ପାଇପାର୍ବେ ଆଉ ଖାଇବାର୍ କେ ବି ସୁବିଧା ହେଇପାର୍ବା ଆର୍ ମାଛ୍ ବି ବୃଦ୍ଧି ଠିକ୍ କେ ଯେ ହିସାବ୍ରେ ବଢ଼େଇ ପାର୍ବେ ସବୁ ତ ଦେଖିକରି ତାହାକେ ଇ'ଟା କର୍ବାକେ ପଡ଼୍ସି ହେଲେ ଇ'ଟା ମାଛ୍ ଧର୍ବାର୍ ଲାଗିି ଇ'ଟା ନି କରି ହୁଏ ନିଜ୍କେ ତେୟାର୍ କରିିକରି ସବୁ ମାଛ୍ ମାନଙ୍କର୍ ଇ'ଟା କରବାର୍ ପ ସବୁ କିଛି ସଠିକ୍ ଭାବରେ ତାହାକେ କରି କରି ରା ବି ବୃଦ୍ଧି କରିକିରି ତାହାକେ ବି ବିକ୍ରି କରିି କି ଆଉ ଟିକେ ଏନ୍ତା କରି ବଢ଼େଇ କରି ଇ'ଟା କର୍ବେ ସବୁକିଛି ଠିକ୍ ହିସାବରେ ଇ'ଟା କର୍ବେ